ମାଛ ଧରିବାରେ କିଛି ଆବାହାନ ଅଛି ଯେଉଁ ସମୟରେ ଦୁଇହଜାର ମସିହାରେ ଆମେ ଯେତେବେଳେ ଯାଇଥିଲୁ ସମୁଦ୍ରା ଗଭୀର ମଧ୍ୟରେ ସେଇ ସମୟରେ ବାତ୍ୟା ହୋଇଗଲା ପାଣିପାଗ ଖରାପ୍ ହୋଇଗଲା ଘଟଣା ପରିସ୍ଥିତି ସେ ସମୟରେ ଦେଖିବାକୁ ପଡ଼ିଥିଲା ଯଦି ବି ପ୍ରଭୁଙ୍କଠାରୁ ପ୍ରଭୁ ଜିସୁ ଖ୍ରୀଷ୍ଟଙ୍କଠାରୁ ଆମେ ପ୍ରାର୍ଥନା କରି ସେଠାରୁ ବଞ୍ଚିଯାଇଥିଲୁ ସତେ କିନ୍ତୁ ସେଇ ସ୍ମୃତିକୁ କେବେବି ଭୁଲିହେବ ନାହିଁ ସେଇ ଅନୁଭବ ଆଜିମଧ୍ୟ ସେଇ ଜୀବନର ଚିନ୍ତା ମତେର ଲାଗି ରହିଅଛି ଯେତେବେଳେ ବାତ୍ୟା ସୃଷ୍ଟି ହୋଇଗଲା ଗଭୀର ସମୁଦ୍ର ଭିତରେ ସେଇ ସମୟରେ ପବନକୁ କାଟି ଦୋହଲିବାକୁ ଲାଗିଲା ଆମେ ବହୁତ ଭୟଭୀତ ହୋଇଯାଇଥିଲୁ ସେଇ ବାତ୍ୟା ଦେଖିକି କେଜାଣି କାରଣ ସମୁଦ୍ରର ଲହୁଡ଼ ବା ଯେଉଁ ତା ଲହଡ଼ା ଥିଲା ପାଣି ବହୁତ ପ୍ରଖର ଥିଲା ବହୁତ ଶକ୍ତିଶାଳୀ ଥିଲା ତାହା ମୋ ନୌକାକୁ ଦୋହଲେଇ ଦେଉଥିଲା କିନ୍ତୁ ପ୍ରଭୁଙ୍କ ଦୟାରୁ ଆମେ ବଞ୍ଚିକି ସେଠାରୁ ଆସିପାରିଲୁ